ହେଲୋ କିଏ ହଁ ମେଡିକାଲ୍ରେ କେବେ ଆସିବ କାଲିକୁ ହଁ କ'ଣ ହୋଇଛି ତୁମକୁ ଓହୋ ଖରାରେ ବେଶୀ ରହିଗଲ ନାଁ କ'ଣ ଆଜିକାଲି ତ ଖରା ବେଶୀ ହୋଇଯାଉଛି ଛତା ପାଣି ଏମିତି ଧରିକି ବୁଲିବା କଥା ଦରକାର ଆଜିକାଲି ତ ଜାଣିଛ ଖରା ହେଉଛି ହଉ କାଲିକି ଆସିବ କି ନାଇଁ ମେଡିକାଲ୍ରେ ହଉ ଆସ ଆଉ ପାଖରେ କ'ଣ ହସ୍ପିଟାଲ୍ ଅଛିକି ନାଇଁ କ'ଣ ନହେଲେ ସେଠି ମେଡିକାଲ୍ରେ ଯାଇକି ଔଷଧ ମାଗିକି ଖାଇଥାନ୍ତ ମୁଣ୍ଡ ବୁଲାର ଆଉ ନହେଲେ ନଥିଲେ ବି ଆମର ହସ୍ପିଟାଲ୍ରେ ଆସିଲେ ନେଇଯିବ ସିନା ଖାଇବା ପିଇବା ବି ଠିକ୍ ସେ ଖାଆନ୍ତୁ ଖାଇବା ଜିନିଷ ମୁଣ୍ଡ ବୁଲା ହୋଇଯିବ ନିଜର ଧ୍ୟାନ ବି ରଖ ଆଉ ଟାଇମ୍ ହିସାବରେ ଖାଇବା ପିଇବା ଖାଅ ଆଉ ମେଡିସିନ୍ ବି ଖାଅ

ଆଉ ଫ୍ରୁଟ୍ ସେମିତି ଜିନିଷ ଖାଅ ଏପୁଲ୍ ଆଉ କମଳା ଏମିତି ଜିନିଷ ଖାଅ ଆଉ ଓ ଆର ଏସ୍ ପାଣି ମାନ ବି ପିଅ କାଲିକୁ ନଅଟାରେ କୋରାପୁଟ୍ ମେଡିକାଲ୍ରେ ଆସ ହଉ ରହିଲି ଆସ ସିନା